ହଁ ଆଜ୍ଞା କୁହନ୍ତୁ ହଁ ଆଜ୍ଞା ହସ୍ପିଟାଲ ଏଟା ହଁ ଡକ୍ଟର୍ ଆଜ୍ଞା କହୁଛି ମୁଁ ନମସ୍କାର ନମସ୍କାର ଆଉ

ଖାଲି ଛାତି ପେନ୍ ହେଉଛି ଆପଣଙ୍କର୍ ହଁ ହଁ ହଁ ଆଉ କୌଣସି ଜାଗାରେ ଟ୍ରିଟ୍ମେଣ୍ଟ୍ ଫ୍ରୀଟମେଣ୍ଟ କରେଇଥିଲେ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା

ତା'ପରେ ହଁ ହଁ ବହୁତ ଲୋକ ତ ଆସୁଛନ୍ତି ଭଲ ଟ୍ରିଟ୍ମେଣ୍ଟ୍ ହୋଇକରି ଯାଉଛନ୍ତି ବି ଆଉ ଯେଉଁ ଲୋକ ଥରେ ଆସୁଛନ୍ତି ଆଉ ଦୁଇଥର ଆସୁ ନାହାନ୍ତି ଭଲ ବୋଲି କହୁଛନ୍ତି ଟ୍ରିଟ୍ମେଣ୍ଟ୍ ହୋଇକି ଯାଉଛନ୍ତି ରହୁଛନ୍ତି ବି ଆଉ ସବୁ ପ୍ରକାର ବ୍ୟବସ୍ଥା ବି ଅଛି ଆମର୍ ପାଖ୍ରେ ଆଉ ରହିବା ଖାଇବା ପିଇବା ବି ସବୁ ବ୍ୟବସ୍ଥା ଆଉ ଟ୍ରିଟ୍ମେଣ୍ଟ୍ ବି ଭଲ କରାହୁଏ ଯେତିକି ବି ଆସନ୍ତି କାହାରିକୁ ମଧ୍ୟ ଲାଞ୍ଚ ବି ନିଆ ହୁଏ ନାହିଁ କିଛି ନାହିଁ ଭଲରେ ସବୁ କରାହୁଏ ଆଉ ଭଲ ମେଡ଼ିସିନ ବି ଦିଆ ହୁଏ ଠିକ୍ ସମୟରେ ଖାଇବା ପାଇଁ ବି କୁହା ହୁଏ ସବୁ କିଛି ବୁଝି ବିଚାରି ସବୁ କରାହୁଏ ଟେଷ୍ଟ ବି ମଧ୍ୟ ସବୁ ମାଗଣାରେ ବି ହେଉଛି ମେଡ଼ିସିନ୍ ବି ସବୁ ଦିଆହେଉଛି ଆଉ ଖାଲି ଆପଣ ଆସି ଆସିଲା ପରେ ଏଠିକୁ ଜାଣିପାରିବେ ଆଉ ଆଜ୍ଞା ଆଜ୍ଞା ଥରେ ଆସିକି ଦେଖନ୍ତୁ ଆଜ୍ଞା ଯଦି ଯିଏ ବି କହିଛନ୍ତି ଆପଣଙ୍କୁ ସିଏ ଭଲ ଟ୍ରିଟ୍ମେଣ୍ଟ୍ ହୋଇକି ଯାଇଥିବାରୁ କହିଲେ ଆଉ ଆପଣ ଥରେ ଆସନ୍ତୁ ହଁ ରହିବା ଖାଇବା ପିଇବା ସବୁ ଫ୍ରି ସବୁ ଫ୍ରି ଆଜ୍ଞା ସବୁ ବେଡ଼୍ ଫେଡ଼୍ ସବୁ ଫ୍ରି କିଛି ପଇସା ଦେବାକୁ ପଡ଼ିବ ନାହିଁ ହେଲା ସବୁ ଟ୍ରିଟ୍ମେଣ୍ଟ୍ କରିବା ପାଇଁ ସବୁ ଅଛନ୍ତି ମୁଁ ବି ନିଜେ ଟ୍ରିଟ୍ମେଣ୍ଟ୍ କରୁଛି ହଁ ସବୁ ଫ୍ୟାନର ଏଟା ତ ଖରା ଦିନ ଖରା ଦିନରେ ସବୁ କୁଲର୍ର ବ୍ୟବସ୍ଥା ସବୁ ଜାଗାରେ ଅଛି ପେସେଣ୍ଟ ମାନେ ବି ଅଛନ୍ତି ବର୍ତ୍ତମାନ ବି କିଛି ଅସୁବିଧା ନାହିଁ ଆପଣ ଆସିପାରନ୍ତି ହଁ ହଁ କାଲି ବି ବାହରିକି ଆସି ପାରନ୍ତି କେତେ ବାଟ ଆପଣଙ୍କର୍ କେଉଁ ଜାଗାରୁ କହୁଥିଲେ କି ପଚିଶ ହଁ ହଁ ହଁ ପଚିଶ କିଲୋମିଟର ଠିକ୍ ଅଛି ଠିକ୍ ଅଛି ହଁ ମୁଁ ତ ଏନି ଟାଇମ ରହୁଛି ସବୁ ଟାଇମରେ ରହୁଛି କିଛି ଅସୁବିଧା ନାହିଁ ଆପଣ ଆସିକରି ଦେଖା କରିପାରିବେ ସକାଳ ମୁଁ ସାତ୍ଟାରୁ ଡ୍ୟୁଟି କରୁଛି ସାତ୍ଟାରୁ ଗୋଟେ ପର୍ଯ୍ୟନ୍ତ ତାପରେ ଯେଉଁ ଖାଇବାକୁ ଯାଉଛି ଖାଇକରି ପୁଣି ସାଢ଼େ ଦି ଟା ଦି ଟା ବେଳୁ ପୁଣି ଷ୍ଟାର୍ଟ ହେଉଛି ପୁରା ରାତି ଆଠଟା ନଅଟା ତକ୍ ଏନି ଟାଇମ୍ ମାନେ ନାଇଟ୍ ଡ୍ୟୁଟି ବି ହୁଏ ହୁଁ ଡିଉଟି କରିବାରେ ମାନେ ଏଠି କିଛି ଏଟା ଭୁଲ୍ ଭାଲ୍ ନାହିଁ ମାନେ ସବୁ ନର୍ସ ବି ଅଛନ୍ତି ସବୁ ଜେଣ୍ଟ୍ସ ବି ଅଛନ୍ତି ସବୁ ପ୍ରକାରର ଟ୍ରିଟମେଣ୍ଟ ହର ଟାଇମ ମିଳୁଛି ଶଯ୍ୟା ଫଜ୍ୟା ବି ସବୁ ଦିଆହେଉଛି ରୋଗୀର ସବୁ ଟ୍ରିଟମେଣ୍ଟ କରାହେଉଛି ପରୀକ୍ଷାଗାର ବି ଭିତରେ ଅଛି ସବୁ କିଛି ଭିତରେ ହିଁ କରୁଛନ୍ତି କେହିବି ଲାଞ୍ଚ ଫାଞ୍ଚ ନେଉନାହାନ୍ତି କି କେହି ପଇସା ପତ୍ର ଟଙ୍କାଟେ ମଧ୍ୟ ମାଗିବେ ନାହିଁ ଆମ୍ବୁଲାନ୍ସ ବି ଆମର ଅଛି ଆମ୍ବୁଲାନ୍ସ ବି ଫ୍ରିରେ ଯାଉଛି ଆସୁଛି କିଛି ଅସୁବିଧା ନାହିଁ ଆଜ୍ଞା ହଁ ଗାଧ୍ବାର ଫାଧ୍ବାର ପାଇଁ ବି ସବୁ ଶୌଚାଳୟର ବ୍ୟବସ୍ଥା ଅଛି ଲାଟ୍ରିନ୍ ବାଥରୁମ୍ ସବୁ ଅଛି ଏଇ ଭିତ୍ରେ ଏକା ସବୁ କିଛି ମାନେ ସବୁ କରା ହୋଇଛି କିଛି ଅସୁବିଧା ନାହିଁ ଭିତ୍ରେ ସବୁ ସୁବିଧା ଅଛି ସବୁ ପ୍ରକାରର ଯିଏ ବି ଆସିଲେ ବି ସବୁ ପ୍ରକାର ପେସେଣ୍ଟ ଆସୁଛନ୍ତି ସମସ୍ତେ ଭଲରେ ଯାଉଛନ୍ତି ଦ୍ୱିତୀୟ ଥର ତ କେହି ଆସୁନାହାନ୍ତି ଭଲରେ ରହୁଛନ୍ତି ବି ଲୋକ ବି କହୁଛନ୍ତି ବି କିଛି ଅସୁବିଧା ନାହିଁ ଆହୁରି ବି ଆମର ବି ଅଛୁ ଦୁଇ ତିନିଟା ଡକ୍ଟର ଅଛି ସବୁ ପ୍ରକାର ଡକ୍ଟର ଅଛନ୍ତି ହଁ ହଁ ଠିକ୍ ଅଛି ଆପଣ୍ ନଅଟା ବେଳେ ଆସନ୍ତୁ ଆଉ ପହଞ୍ଚିକି ଏଠି ଦେଖା କରିବେ ଯୋଉ ଆମର ଯୋଉ ଯୋଉ ଜାଗାରେ ଆମେ ବସିଛୁ ଠିକ୍ ଅଛି ଠିକ୍ ଅଛି ମୁଁ ଆପଣଙ୍କ ନାଁ ଟା କହିଦେଇଥାନ୍ତୁ ମୁଁ ନମ୍ବର କରିଦେବି କହିଦେବି ଆମର ଯିଏ ନମ୍ବର କରୁଛନ୍ତି ତାଙ୍କୁ ଆଉ ତମର ନମ୍ବରଟା କରିଦେଇଥିବେ ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ମୁଁ ଏବେ କହି ଦଉଛି କାଲି ଡେଟରେ ତମର୍ ଗୋଟେ ନମ୍ବର ହେଇଯିବ ଆଉ ଆପଣ ଆସିକରି ଦେଖା କରି ପାରିବେ ହେଲା ସେଠୁ ନମ୍ବରଟା ମାଗି ଆଣିବେ ଆସିକି ଦେଖା କରିବେ ହେଲା ଠିକ୍ ଅଛି ଠିକ୍ ଅଛି ଆଜ୍ଞା